ଆମ ଅଞ୍ଚଳରେ ବହୁତ ସିନେମା ଥିଏଟରଗୁଡ଼ିକ ଦେଖିବାକୁ ମିଳେ ସିନେମା ଦେଖିବାକୁ କାହାକୁ ଭଲ ନ ଲାଗେ ସିନେମା ଦେଖିବା ପାଇଁ ସମସ୍ତେ ବହୁତ ଭଲ ପାଆନ୍ତି ମୁଁ ବହୁତ ଥର ସିନେମା ଦେଖିବାକୁ ଯାଇଛି ଆମ ପାଖରେ ସୋନପୁର ବୌଦ୍ଦ ବଲାଙ୍ଗୀରେ ମଧ୍ୟ ବଡ଼ ବଡ଼ ସିନେମା ଥିଏଟର ଦେଖିବାକୁ ମିଳେ ସିନେମା ଥିଏଟର ସିନେମା ଥିଏଟରଗୁଡ଼ିକ ବହୁତ ଭଲ ଭଲ ଦେଖାଯାଏ ସେଠାରେ ବଡ଼ ପରଦାରେ ଦେଖିବାକୁ ବହୁତ ଭଲ ଲାଗେ ସେଠାକୁ ବହୁତ ବଡ଼ ବଡ଼ ହିରୋ ହିରୋଇନମାନେ ସିନେମା ଦେଖିବାକୁ ଆସିଥାନ୍ତି ତାଙ୍କ ସହିତ ବସି ଦେଖିବାକୁ ବହୁତ ଭଲ ଲାଗେ ତେଣୁ ତେଣୁ ସମସ୍ତ ଲୋକ ସିନେମା ଥିଏଟରକୁ ଯାଇ ସିନେମା ଦେଖିବାକୁ ବହୁତ ଭଲ ପାଆନ୍ତି ଯେତେବେଳେ ଗୋଟେ ନୂଆ ଫିଲ୍ମ ନୂଆ ଫିଲ୍ମ ରିଲିଜ୍ ହୋଇଥାଏ ସେତେବେଳେ ଲୋକମାନେ ସେଠାକୁ ଯାଇ ସିନେମା ଦେଖନ୍ତି ହିରୋ ହିରୋଇନ୍ଙ୍କ ସହିତ ହିରୋ ହିରୋଇନଙ୍କ ସହିତ ବସି ସିନେମା ଦେଖିବାକୁ ବହୁତ ଭଲ ପାଆନ୍ତି ସିନେମା ଥିଏଟର୍ ଆମ ଅଞ୍ଚଳରେ ଥିବା ସିନେମା ଥିଏଟର୍ଗୁଡ଼ିକର ନାମ ହେଉଛି ଯୋଉଟାକି ଆମ ଓଡ଼ିଶାରେ ଅଛି ଜୟଶ୍ରୀ ଯୋଉଟାକି ବାଦାମବାଡ଼ି ବସଷ୍ଟାଣ୍ଡରେ ଅଛି ପ୍ରଗତୀ ସିନେମା ଥିଏଟର୍ ସଂଗମ୍ ସିନେମା ଥିଏଟର୍ ମୁଭିଏକ୍ ସିନେମା ଥିଏଟର୍ ମହାରାଜା ପିକ୍ଚର ସିନେବା ଥିଏଟର୍ ମାଧବ ସିନେମା ଥିଏଟର୍ ନ୍ୟୁ ଷ୍ଟାର ସିନିପ୍ଲେକ୍ସ ସିନେମା ଥିଏଟର୍ ଓଡ଼ିଆନ୍ ସିନେମା ଥିଏଟର୍ ଇତ୍ୟାଦି ଥିଏଟର୍ଗୁଡ଼ିକ ଆମ ଅଞ୍ଚଳରେ ଦେଖିବାକୁ ମିଳିଥାଏ ସିନେମା ଦେଖିବାକୁ ସମସ୍ତେ ଭଲ ପାଆନ୍ତି ମୁଁ ମଧ୍ୟ ସିନେମା ଦେଖିବାକୁ ବହୁତ ଭଲ ପାଏ ସାଙ୍ଗମାନଙ୍କ ସହିତ ମିଶି ସିନେମା ଦେଖିବାକୁ ଯାଇଥିଲି ସ୍କୁଲ ପଢ଼ିଲା ବେଳେ କଲେଜ ପଢ଼ିଲା ବେଳେ ମଧ୍ୟ ଆମେ କଲେଜରୁ ସିନେମା ଦେଖିବାକୁ ଯାଇଥାଉ କଲେଜ ଗଲା ବାଟରେ କ୍ଲାସ୍ ସାରି ଆମେ ପୁଣି ସିନେମା ଦେଖିବାକୁ ଯାଇଥାଉ ସିନେମା ଦେଖି ସେଠାରେ ସିନେମା ଦେଖିବା ସମୟରେ ସେଠାରେ ବସି ପପ୍କର୍ଣ୍ଣ୍ ଇତ୍ୟାଦି ପୁରୀ ଇତ୍ୟାଦି ଜିନିଷ ଖାଇ ଖାଇ ସିନେମା ଦେଖିବାକୁ ବହୁତ ଭଲ ଲାଗେ ସିନେମା ଦେଖିବାକୁ ଦେଖିବା ସହିତ ସିନେମା ଦେଖି ଦେଖି ଆମେ ସେଠାରେ ଶୋଇ ମଧ୍ୟ ପଡ଼ିଥାଉ ନିଜ ନିଜ ସହିତ ଗପ କରି ସେଠାରେ ଏଞ୍ଜୟ୍ କରୁ ସିନେମା ଦେଖିଲା ବେଳେ ସିନେମା ଦେଖି ଦେଖିବା ପାଇଁ ଆମେ ପରିବାର ଲୋକ ସହିତ କିମ୍ବା ସାଙ୍ଗସାଥି ବନ୍ଧୁବାନ୍ଧବମାନଙ୍କ ସହିତ ଯାଇଥାଉ ମୁଁ ବହୁତ ଥର ସିନେମା ଦେଖିବାକୁ ଯାଇଛିି ମୋ ପରିବାର ସହିତ ସିନେମା ଦେଖିବାକୁ ଗଲାବେଳେ ମୋତେ ବହୁତ ଭଲ ଲାଗେ ସାଙ୍ଗମାନଙ୍କ ସହିତ ମଧ୍ୟ ଭଲ ଲାଗେ କିନ୍ତୁ ପରିବାର ସହିତ ମୁଁ ବେଶୀ ସମୟ ଯାଇଛି ଏବଂ ତାଙ୍କ ସହିତ ଯିବା ପାଇଁ ବହୁତ ଭଲ ଲାଗେ ସେହିପରି ଆମ ଇଣ୍ଡିଆରେ ମଧ୍ୟ ବହୁତ ବଡ଼ ବଡ଼ ସିନେମା ଥିଏଟର୍ଗୁଡ଼ିକ ଅଛି ସେଗୁଡ଼ିକର ନାମ ହେଲା ରାଜମନ୍ଦି ସିନେମା ହଲ୍ ଥିଏଟର୍ ସତ୍ୟମ୍ ସିନେମା ଥିଏଟର୍ ନେକ୍ସି ବିଜୟମଲ୍ ସିନେମା ଥିଏଟର୍ ପ୍ରସାଦ ସିନେମା ଥିଏଟର୍ ପୂର୍ବଶୀ ସିନେମା ଥିଏଟର୍ ଲକ୍ସି ସିନେମା ଥିଏଟର୍ ଏହିପରି ବହୁତ ଗୁଡ଼ିଏ ସିନେମା ଥିଏଟର୍ ଦେଖିବାକୁ ମିଳେ ଆହୁରି ମଧ୍ୟ ଅନେକ ଅଛି ଯେପରିକି ପ୍ଲାଜୋ ସିନେମା ଥିଏଟର୍ ପି ଭି ଆର ସିନେମା ଥିଏଟର୍ ଏରାଇଜପ୍ଲେକ୍ସ ଥିଏଟର୍ ଏ ଏମ୍ବି ସିନେମା ଥିଏଟର୍ ପି ଭି ଆର୍ ଲୋଜିକ୍ସ ଶ୍ରୀ ଶ୍ରୀ ସିନେମା ଥିଏଟର୍ ଏହିପରି ଅନେକ ଗୁଡ଼ିଏ ବଡ଼ ବଡ଼ ସିନେମା ଥିଏଟର୍ ଦେଖିବାକୁ ମିଳେ ଯେଉଁଠାକୁ ଅନେକ ଅନେକ ଗୁଡ଼ିଏ ଲୋକ ସିନେମା ଦେଖିବାକୁ ଯାଆନ୍ତି ସେଠାରେ ବଡ଼ ବଡ଼ ପରଦାରେ ସିନେମା ଦେଖିବାକୁ ବହୁତ ଭଲ ଲାଗେ ସେ ତାକୁ ବହୁତ ବଡ଼ ବଡ଼ ହିରୋ ହିରୋଇନ୍ମାନେ ମଧ୍ୟ ଆସିଥାନ୍ତି ସେଠାରେ ସିନେମା ଦେଖିବାକୁ ବହୁତ ଭଲ ଲାଗେ ସିନେମା ଦେଖିବା ସମୟରେ ବହୁତ ଲୋକ ଶୋଇପଡ଼ନ୍ତି ସେଠାରେ ଖାଇ ଖାଇ ସିନେମା ଦେଖିବାକୁ ବହୁତ ଭଲ ଲାଗେ ସିନେମା ଦେଖିବା ସମୟରେ ଆମ ମନରେ ଗୋଟେ ଭଲ ଲାଗେ କି ନା ମୁଁ ସିନେମା ଦେଖିବାକୁ ଆସିଛି ଥିଏଟରକୁ କଲେଜ ପଢ଼ିଲା ବେଳେ କିମ୍ବା ସ୍କୁଲରୁ ଆମେ ସିନେମା ସିନେମା ଦେଖିବାକୁ ଯାଇଥିଲୁ ପରିବାର ସହିତ ସିନେମା ଦେଖିବାକୁ ଗଲେ ବହୁତ ଭଲ ଲାଗେ କାରଣ ପରିବାର ସହିତ ଗଲେ ସେଟା ଆମେ ସେଫ୍ଟିରେ ସିନେମା ଦେଖିଥାଉ କିନ୍ତୁ ସାଙ୍ଗମାନଙ୍କ ସହିତ କଲେ ସେଠି ବହୁତ ମଜା ମଜଲିସ୍ କରି ଆମେ ସିନେମା ଦେଖିଥାଉ ସିନେମା ଥିଏଟର୍ଗୁଡ଼ିକ ସିନେମା ଥିଏଟର୍ଗୁଡ଼ିକରୁ ମଧ୍ୟ ବହୁତ ଭଲ ଉପାର୍ଜନ ହେଇଥାଏ ହିରୋ ହିରୋଇନ୍ମାନେ ସେଠାରୁ ଟଙ୍କା ପଇସା ପାଇଥାନ୍ତି ସିନେମା ଥିିଏଟର୍ରେ ବହୁତ ଭଲ ଲାଗେ ଦେଖିବାକୁ ପାଇଁ ସେଠାରେ ଏ ସି ଲାଗିଥାଏ ଗରମ ଦିନେ ଗରମ ଲାଗିବନି ଶୀତ ଦିନେ ଶୀତ କରିବନି ବହୁତ ଭଲ ଲାଗେ ସେଠାରେ ଦେଖିବା ପାଇଁ ବହୁତ ଥର ମୁଁ ସିନେମା ଦେଖିବାକୁ ଯାଇଛି ଆମ ସୋନପୁରରେ ମଧ୍ୟ ସିନେମା ଥିଏଟର୍ ଦେଖିବାକୁ ମିଳେ ବଉଦ ବଲାଙ୍ଗୀର ଆମ ପାଖ ଅଞ୍ଚଳରେ ମଧ୍ୟ ସିନେମା ଥିଏଟର୍ ଦେଖିବାକୁ ମିିଳେ ଆମ ଦେଶରେ ଅନେକ ବଡ଼ି ବଡ଼ ବଡ଼ ସିନେମା ଥିଏଟର୍ ଅଛି ଏହି ସିନେମା ଦେଖିବାକୁ ଭଲା ଲାଗେ ଯେତେବେଳେ ଗୋଟେ ନ୍ୟୁ ଫିଲ୍ମ କିମ୍ବା ନ୍ୟୁ ଫିଲ୍ମ କିମ୍ବା ଡ୍ୟାନ୍ସ ଭିଡିଓ ଏଗୁଡ଼ିକ ରିଲିଜ୍ ହୋଇଥାଏ ହିନ୍ଦୀ ଫିଲ୍ମ ହେଉ ଓଡ଼ିଆ ଫିଲ୍ମ ହେଉ ତେଲୁଗୁ ଫିଲ୍ମ ଯେକୌଣସି ଫିଲ୍ମ ହେଉ ଆମେ ସିନେମା ଥିଏଟର୍କୁ ଦେଖିବାକୁ ଭଲ ଲାଗେ ମୋତେ ବହୁତ ଯେତେବେଳେ ଓଡ଼ିଆ ଫିଲ୍ମମାନ ରିଲିଜ୍ ହୋଇଥାଏ ମୁଁ ସେତେବେଳେ ଦେଖିବାକୁ ଯାଇଥାଏ କାରଣ ମୋତେ ଓଡ଼ିଆ ଫିଲ୍ମ ଦେଖିବାକୁ ବହୁତ ଭଲ ଲାଗେ ପ୍ରେକ୍ଷାଳୟ ଯାହାକୁ ଆମେ ଓଡ଼ିଆରେ ପ୍ରେକ୍ଷାଳୟ ବୋଲି କହିଥାଉ ଶ୍ରୀୟା ଏକାମ୍ର ଏମିତି ଅନେକ ଗୁଡ଼ିଏ ସିନେମା ଥିଏଟର୍ର ନାଁ ଅଛି ବହୁତ ବଡ଼ ବଡ଼ ପ୍ରସିଦ୍ଧ ସିନେମା ଥିଏଟର୍ଗୁଡ଼ିକ ମଧ୍ୟ ଅଛି ଯେଉଁଠାରେ କି ଲୋକମାନେ ସିନେମା ଦେଖିବାକୁ ଯାଆନ୍ତି ସିନେମା ଦେଖିଲା ସମୟରେ ଆମେ ବାଟରେ ବହୁତ ମଜା କରି କରି ଯାଉ ସେ ଖାଇବାକୁ ସିନେମା ଦେଖିଲା ସମୟରେ ଗପ କରି କରି କିମ୍ବା ଖାଇ ଖାଇ ସିନେମା ଦେଖିବାକୁ ବହୁତ ଭଲ ଲାଗେ ଯୋଉଟାକି ଘରେ ସେ ମଜା ନଥାଏ ତେଣୁ ସମସ୍ତେ ସିନେମା ଥିଏଟରରେ ଦେଖିବାକୁ ସିନେମା ଭଲ ପାଆନ୍ତି ନୂଆ ଫିଲ୍ମ ରିଲିଜ ହେଲେ ସମସ୍ତେ ପ୍ରଥମେ ସିନେମା ଥିଏଟରରେ ଯାଇ ସେ ଫିଲ୍ମକୁ ଦେଖନ୍ତି ହିରୋ ହିରୋଇନ୍ମାନେ ଆସିଥାନ୍ତି ବଡ଼ ବଡ଼ ହିରୋ ହିରୋଇନ୍ମାନେ ମଧ୍ୟ ସିନେମା ଥିଏଟରକୁ ଆସିଥାନ୍ତି ତେଣୁ ସେଠାରେ ସେ ସିନେମା ଦେଖିବାକୁ ବହୁତ ଭଲ ଲାଗେ ସିନେମା ଥିଏଟର୍ଗୁଡ଼ିକ ମଧ୍ୟ ଦେଖିବାକୁ ଆକର୍ଷଣୀୟ ହୋଇଥାଏ ଯେମିତିକି ଲୋକମାନେ ଆକୃଷ୍ଟ ହୋଇ ସିନେମା ଦେଖିବାକୁ ଯିବେ ସେହିପରି ସିନେମା ଥିଏଟର୍ଗୁଡ଼ିକୁ ମଧ୍ୟ ସାଜସଜ୍ଜା କରାଯାଇଥାଏ ଲୋକମାନେ ଯେମିତି ସିନେମା ଦେଖିବା ପାଇଁ ଆକୃଷ୍ଟ ହେବେ ତାର ଉପଭୋଗ ଉପଭୋଗ କରିବା ପାଇଁ ସିନେମା ଥିଏଟରକୁ ଯିବେ ବାହାରୁ ଦେଖି ବାହାରୁ ଯଦି ଚିକ୍କଣ ହୋଇଥିବ ତ ସମସ୍ତେ ଯିବାକୁ ପସନ୍ଦ କରିବେ ତେଣୁକରି ସିନେମା ଥିଏଟର୍ଗୁଡ଼ିକୁ ବହୁତ ଭଲ ଭାବରେ ସୁସଜ୍ଜିତ କରାଯାଇଥାଏ ଆଉ ସେ ଚେୟାର୍ରେ ବସି ଦେଖିବାକୁ ବହୁତ ଭଲ ଲାଗେ ଆରାମ୍ ଚେୟାର ହେଉ କିମ୍ବା ସେଠାରେ ଟିକେଟ୍ ସିନେମା ଥିଏଟର୍ ଦେଖିବାକୁ ଗଲେ ସେଠାରେ ଟିକେଟ୍ କାଟିବାକୁ ପଡ଼ିଥାଏ ଟିକେଟ୍ ଧରି ଆମେ ଭିତରକୁ ସିନେମା ଦେଖିବାକୁ ଯାଇଥାଉ ବିନା ଟିକେଟ୍ ସିନେମା ଦେଖି ଦେଖି ହୁଏ ନାହିଁ ଟିକେଟ୍ କାଟି ପ୍ରଥମେ ଟିକେଟ୍ କାଟିବାକୁ ହୁଏ ତାପରେ ସିନେମା ଦେଖିବାକୁ ଆମ ଭିତରକୁ ଯାଇଥାଉ ଭିତରେ ଯାଇ ଚେୟାର୍ରେ ବସି ଆମେ ସିନେମା ଦେଖୁ ସିନେମା ଦେଖିବା ସମୟରେ ଆମେ ବହୁତ ଜିନିଷ ଖାଇ ଖାଇ ସିନେମା ଦେଖିବାକୁ ବହୁତ ଲୋକ ପସନ୍ଦ କରନ୍ତି ମୁଁ ମଧ୍ୟ ଖାଇ ଖାଇ ସିନେମା ଦେଖିବାକୁ ପସନ୍ଦ କରେ ସାଙ୍ଗମାନଙ୍କ ସହିତ ଗଲାବେଳେ ବହୁତ ମଜା କରିକି ଯାଇଛି ତାପରେ ପରିବାର ସହିତ ମୁଁ ପରିବାର ସହିତ ମଧ୍ୟ ମୁଁ ସିନେମା ଦେଖିବାକୁ ଯାଇଛି ସିନେମା ଦେଖିବା ସମୟରେ ବହୁତ ଭଲ ଲାଗେ ସିନେମା ଥିଏଟର୍ଗୁଡ଼ିକ ବହୁତ ଭଲ ଦେଖା ଯାଉଥାଏ ଏବଂ ସେଠାରେ ବସି ସିନେମା ଦେଖିବାକୁ ବହୁତ ଭଲ ଲାଗେ